ମୁଁ ରୋଷେଇ ଘରେ ମା'ଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛି ଚାହୁଁଛି ମସଲା ବାଟିକି ଦେଇଦେବି ଆଉ ଅଟା ବେଳେ ବେଳେ ଦଳିକି ବେଲିକି ଦେବି ରୁଟି କରିବା ପାଇଁ ପରିବା କାଟିକି ମା'ଙ୍କ ପାଖକୁ ଦେଇ ଦେବି ପାଣି ଯେତେବେଳେ ଦରକାର ହବ ଦେଇଦେବି ରୋଷେଇ ବେଳେବେଳେ ନିଜେ ବି ରୋଷେଇ କରିଦେବି ଆଉ ରୋଷେଇ ଘରର ଯେଉଁ ସବୁ ଜିନିଷ ପରିଷ୍କାର କରିବି ସେଇ ଡବା ଡବି ସବୁ ସାଇଜ ରେ ରଖି ଦେବି ଆଉ ଘର ରୋଷେଇ ଘର ଗ୍ୟାସ ବେଳେବେଳେ ପୋଛିଦେବି ପରିଷ୍କାର କରିଦେବି ବାପା ଭାଇ ଜେଜେବାପା ଜେଜେମା ଖାଇବାକୁ ଦେଇଦେବି ତାଙ୍କ ବାସନ ମାଜିଦେବି